ମ୍ୟାଡ଼ମ୍ ନମସ୍କାର ମୁଁ ମୁଁ ଭାଗଦେଇପୁରରୁ ଅନିକା ରାଣୀ ପରିଡ଼ା କହୁଥିଲି ମୁଁ ବହୁତ ଦିନ ହେଲାଣି ଜ୍ଵର ମୋତେ ଟିକିଏ ଛାଡ଼ୁନି ମୁଁ ମେଡ଼ିସିନ୍ ଫେଡ଼ିସିନ୍ ଖାଉଥିଲି ଏଇ ଆମର ପାଖରୁ କିନ୍ତୁ ମୁଁ ଯିବାକୁ ଚାହୁଁଥିଲି କେନ୍ଦ୍ରାପଡ଼ା ମେଡ଼ିକାଲ୍ ତ କ'ଣ କେମିତି ଯିବି କ'ଣ ସୁବିଧା ଅଛି କି ନାହିଁ ସେ ମେଡ଼ିକାଲ୍ ପରିଷ୍କାର ପରିଛନ୍ନ ଅଛି କି ନାହିଁ ତା ଛଡ଼ା କେମିତି ଯିବି କେମିତି ଆଡ଼୍ମିଟ୍ କରିବି ମାଗଣାରେ ମେଡ଼ିସିନ୍ ମିଳୁଛି କି ନାହିଁ ଏ ବିଷୟରେ ଟିକିଏ ଜାଣିବା ପାଇଁ ଆପଣଙ୍କୁ ଫୋନ୍ କରିଥିଲି ମ୍ୟାଡ଼ାମ୍ କହିବେ ମ୍ୟାମ୍ ଯେଉଁ କେଉଁ ଦିନକୁ ଆପଣ ଠିକ୍ କଲେ କହିଲେ ମୁଁ ଯିବି ତା ଛଡ଼ା ମୁଁ ଯେଉଁ ପୁରୁଣା ମେଡ଼ିସିନ୍ ଖାଇଥିଲି ତା'ର କିଛି ପ୍ରେସ୍କ୍ରିପ୍ସନ୍ କି କିଛି ନେବେ ନେବି ଆପଣ ଦେଖିବାକୁ ଚାହିଁବେ ପ୍ରେସ୍କ୍ରିପ୍ସନ୍ ହଁ ଆଉ ତା'ହେଲେ ଆପଣ କେଉଁ ଟାଇମ୍ରେ ଦେଖୁଛନ୍ତି ସୁବିଧା ହେବ ମୁଁ ଯିବିନା ଆପଣଙ୍କୁ ଆପଣଙ୍କ ପାଖରେ ଦେଖା ସାକ୍ଷାତ

ଆଜ୍ଞା ଆଚ୍ଛା ଆଚ୍ଛା ଆପଣ ବନ୍ଦ କରିଦେବେ ହଉ ମୁଁ ତା ଭିତରେ ଯିବି ଆଉ ଯାହା ସବୁ ଆପଣ ମୋତେ ଟିକିଏ ସାହାଯ୍ୟ କରିବେ ଆଉ ମୁଁ ତ ଜାଣିନି ମୋତେ ସବୁ ପ୍ରକାର ବୁଝାଇ ଦେବେ ବୋଲି ବିଶ୍ୱାସ ଆଶା ରଖୁଛି ଆଉ ଆଉ ମେଡ଼ିସିନ୍ ମାଗଣାରେ ମିଳିବ ତ ଆଜ୍ଞା ମୁଁ ତ ରକ୍ତ ପରୀକ୍ଷା କରିନି ଆପଣ ଦେଖିବେ ଯଦି ହୁଏ ତା'ହେଲେ ଆଉ ତା'ହେଲେ ରକ୍ତ ପରୀକ୍ଷା ପାଇଁ କ'ଣ ଆପଣ ପଇସା ସେଇଠି ଦେବାକୁ ପଡ଼ିବ ମୋତେ ଆଜ୍ଞା କାରଣ ପଇସା ପତ୍ର ଟିକିଏ ମୋର ଅସୁବିଧା ନା ମୁଁ ତ ପଇସା ପତ୍ର ଦେଇପାରିବିନି

ଆଚ୍ଛା ଯଦି ସେମିତି କିଛି ଖରାପ ବାହାରେ ଯେଉଁ ବ୍ଲଡ୍ ଟେଷ୍ଟ୍ କଲା ପରେ ଯଦି ଅଧିକା ଦିନ ରହିବାକୁ ହୁଏ କି କ'ଣ ହୁଏ ସେ ବ୍ୟବସ୍ଥା କ'ଣ କିଛି

ଆଚ୍ଛା ସାଙ୍ଗରେ ଜଣେ କିଏ ଯିବେ ନା ସେମିତି ଆଜ୍ଞା ଆଜ୍ଞା ହଉ ମ୍ୟାଡ଼ମ୍ ଧନ୍ୟବାଦ ଆପଣଙ୍କୁ ଏତିକି ବୁଝିବାର ଥିଲା ବୁଝିଦେଲି ଆଉ ଆଜ୍ଞା ନିଶ୍ଚୟ